ପାଣିକି ଶୁଦ୍ଧ କରିବାକୁ ହେଲେ ଯଦି ଘରେ ଅକ୍ୱାଗାର୍ଡ ଅଛି ତାହେଲେ କିଛି ଆଉ ଆବଶ୍ୟକ ନାହିଁ ଯଦି ନାହିଁ ତାହେଲେ ଆମେ କ'ଣ କରିବା ପାଣି ଆଣିବା ପାଣି ଆଣିକି ଗ୍ଯାସ ହଉ କିମ୍ବା ଚୁଲା ହଉ ସେଥିରେ ଗରମ କରିବା ଗରମ କରି ପୁରା ପାଣି ଫୁଟି ଆସିଲା ପର୍ଯ୍ୟନ୍ତ ପାଣି ଫୁଟିଲେ ପୁରା ଗବ ଗବ ହୋଇ ତାପରେ ଯାଇଁକି ତାକୁ ଆମେ ରଖିଦେବା କିଛି ସମୟ କିଛି ରଖି ସାଇଲା ପରେ ସେ ପାଣିଟା ବସିଯିବ ଯେଉଁ ଧୂଳି ଥିବ ସେ ବି ବସିଯାଇଥିବ ବସି ସାଇଲା ପରେ ତାକୁ ଉପରୁ ଉପରୁ ଆରାମସେ ଚା ଛଙ୍କା ଗୋଟେ ଆଣିବା ଆଣିକି ତାକୁ ଛାଣିବା ଛାଣି ସାରିଲା ପରେ ସେ ପୁରା ଥଣ୍ଡା ହୋଇଗଲା ପରେ ତାକୁ ବା ବୋଟଲରେ ରଖ କିମ୍ବା କ କଳସରେ ରଖ ଯେଉଁଥିରେ ରଖିବା କଥା ରଖିକି ଆରାମସେ ପିଇପାରିବ ଯଦି ବାଇଚାନ୍ସ ଗ୍ୟାସ ନାହିଁ କି ଜାଳ ନାହିଁ ତାହେଲେ ଆମେ କ'ଣ କରିବା ଯେଉଁ ଟାଙ୍କିରେ ଆମେ ରଖୁଛନ୍ତି ପାଣି ଥିବ ଟାଙ୍କିରେ ସେଇ ଟାଙ୍କିରେ କିଛି ବ୍ଲିଚିଂ ଆଣିକି ତାକୁ ବ୍ଲିଚିଂ ପକାଇଦେବା ପକାଇ ଦେଇକି ଗୋଟେ ଦିନି ଛାଡ଼ି ଦେବା ଛାଡ଼ି ଦେଇସାରିଲା ପରେ ତାପରେ ସେ ପାଣିକି ୟୁଜ କରିପାରିବା ସେଥିରେ ସେଇଟାକୁ ପ୍ରାୟ ସପ୍ତାହକୁ ସପ୍ତାହକୁ ହିଁ ଧୋଇବାକୁ ପଡ଼ିବ ସେ ଟାଙ୍କିଟାକୁ ଯେତିକି ପାଣି ଥିବ ଯଦି ରହିଯାଇଥିବ ପାଣି ତାକୁ ଯଦି ନସରୁ ଥିବ ସେ ପାଣି ଦିନେ ଦୁଇ ଦିନି ଭିତରେ ସେଇ ଟାଙ୍କିରେ ତାହେଲେ ସେ ଟାଙ୍କିକି ଭଲକି ସପ୍ତାହରେ ଥରେ ଦୁଇଥର ତାକୁ ଭଲକି ସେ ଧୁଆଧୁଇ କରିବା ଧୁଆଧୁଇ କରି ଶୁଖିଲାରେ ଥରେ ବ୍ଲିଚିଂ ଦେବା ବ୍ଲିଚିଂ ଦେଇକି ତାକୁ ଫୁଣି ଥରେ ଧୋଇଦେବା ଧୋଇ ଦେଇକି ତାପରେ ଫୁଣି ତାକୁ ପାଣି ଭରିବା ପାଣି ଭରିକି ଫୁଣି କିଛି ବ୍ଲିଚିଂ ଦେବା ତା ଦେଲା ପରେ ଆରାମସେ ପାଣି ଶୁଦ୍ଧ ହେଇପାରିବ ପାଣି ଶୁଦ୍ଧ ହେଲେ ଦେହ ପାଇଁ ବହୁତ ଭଲ କିଛି ରୋଗ ବେମାର ହେବନି ବା ଗରମ ପାଣି ପିଇଲେ ତା ଠାରୁ ଆହୁରି ବେଟର ଗରମ କରିକି ପିଇଲେ ବ୍ଲିଚିଂ ପାଣି ଠାରୁ ଆହୁରି ଭଲ ଆସିଥାଏ ସେ ସବୁଠାରୁ ଦେହ ପାଇଁ ସୁବିଧା ଜନକ ଦେହ ବି ସୁସ୍ଥ ରହିବ କିଛି ରୋଗ ବେମାର ରହିବ ନାହିଁ